ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ଇଂରାଜୀ କାହିଁକିନା ମୋର ଇଂରାଜୀ ଭଲ ହେଉଥିଲା ଇଂରାଜୀକୁ ମୁଁ ସହଜରେ ବୁଝିପାରୁଥିଲି ମୋର ସାନବାପା ଇଂରାଜୀର ଟିଚର୍ ଥିଲେ ସେ ମୁଁ ଯେଉଁଟା ବୁଝିପାରୁନଥିଲି ତାଙ୍କୁ ଆସି ସାଙ୍ଗେ ସାଙ୍ଗେ ଘରେ ପଚାରି ବୁଝିନେଉଥିଲି ସେ ବୁଝାଇ ଦେଉଥିଲେ ମୁଁ ସେଇଟା ସହଜରେ ବୁଝିପାରୁଥିଲି ମୋର ସ୍କୁଲରେ ଇଂରାଜୀରେ ଭଲ ମାର୍କ୍ ରହୁଥିଲା ମୋତେ ସମସ୍ତେ କୁହନ୍ତି ତୋର ଇଂରାଜୀ ଭଲ ହେଉଛି ମୁଁ ସେଥିପାଇଁ ଇଂରାଜୀକୁ ବହୁତ ପସନ୍ଦ କରେ ଆଉ ମୁଁ ଇଂରାଜୀରେ ସବୁ କ୍ଲାସ୍ରେ ମୁଁ ସାର୍ ଯେଉଁ କୋଶ୍ଚିନ୍ ଆନ୍ସର୍ ପଚାରନ୍ତି ମୁଁ ସାଙ୍ଗେସାଙ୍ଗେ ଆନ୍ସର୍ଟା ଦିଏ ଆଉ ସବୁ ଖାତା ମୋର ସମସ୍ତଙ୍କ ଠାରୁ ଭଲ ମାର୍କ୍ ଆଣେ ସମସ୍ତେ ଦେଖନ୍ତି ମୋର କୋଶ୍ଚିନ୍ ଆନ୍ସର୍କୁ ସାର୍ ବି ମୋତେ ଭଲ ପାଆନ୍ତି କହିବେ ସଙ୍ଗେ ସଙ୍ଗେ ଇଏ ଆନ୍ସର୍ ଦେଇ ଦେଉଛି କାହିଁକିନା ମୋର ଇଂରାଜୀ ବହୁତ ଭଲ ହୁଏ ଇଂରାଜୀ ଅକ୍ଷର ବି ମୋର ସମସ୍ତେ ସାର୍ ସମସ୍ତେ ପଢ଼ିପାରିବେ ମୋର ଇଂରାଜୀ ଅକ୍ଷର ଭଲ ହୁଏ ଓଡ଼ିଆ ଠାରୁ ଇଂରାଜୀ ଅକ୍ଷର ମୋର ବହୁତ ସୁନ୍ଦର ହୁଏ